ହ୍ୟାଲୋ ସ୍ଵିଗି ଡଟକମ୍ ଡଟକମରୁ କହୁଥିଲେ ଆଜ୍ଞା ହଁ ଆଜ୍ଞା ମୁଁ ଗୋଟେ ଫୁଡ଼ଟା ଅର୍ଡ଼ର୍ କରିଥିଲି ଆପଣଙ୍କ ୱେବ୍ସାଇଟ୍ରୁ ଯେଉଁକି ସେଇଟା ଆମ ଇଟିମିମା ବିରିୟାନୀ ବୋଲି ଆଜ୍ଞା କିନ୍ତୁ ମୁଁ ଭୁଲ୍ ଆଡ୍ରେସ୍ଟା ଦେଇ ଦେଇଥିଲି ଆଜ୍ଞା ବର୍ତ୍ତମାନ ସେଇ ଆଡ୍ରେସ୍ ଚେଞ୍ଜ କରିବାକୁ ଚାହୁଁଛି ଆଜ୍ଞା ମୁଁ ବରହ୍ମପୁରର ଯେଉଁ ଆଡ୍ରେସ୍ଟା ଦେଇଥିଲେ ଆଜ୍ଞା ଯେଉଁ ପୂର୍ବ ଆଡ୍ରେସ୍ ଦେଇଥିଲେ ସେଇଟା ହେଉଛି ଆମର ବିଜିପୁର ବିଜିପୁରର ଆଡ୍ରେସ୍ଟା ଦେଇଥିଲି ଆଜ୍ଞା କିନ୍ତୁ ବର୍ତ୍ତମାନ ସେଇ ଫୁଡ୍କୁ ମୁଁ ଭୁଲ୍ରେ ସେଟା ଦେଇ ଦେଇଥିଲି ବର୍ତ୍ତମାନ ସେଇଟା ଚେଞ୍ଜ କରିବା ପାଇଁ ଚାହୁଁଛି ଆଜ୍ଞା ଏଇ ଆଡ୍ରେସ୍ଟା ଆପଣ ଟିପି ଦିଅନ୍ତୁ ଆଜ୍ଞା ଏଇ ଆଡ୍ରେସ୍ ହେଉଛି ଆମର ଗାନ୍ଧୀ ନଗର ସେକେଣ୍ଡ ଲାଇନ ଗାନ୍ଧୀ ନଗର ସେକେଣ୍ଡ ଲାଇନ୍କୁ ସେ ମୋର ଯେଉଁ ଅର୍ଡ଼ର୍ କରିଥିଲି ସେଇଟା ପହଁଚେଇ ଦିଅନ୍ତୁ ଆଜ୍ଞା ପ୍ରାଇସ୍ଟେ କେତେ କୁହନ୍ତୁ ଆଜ୍ଞା ମୁଁ ତ ମାନେ ଅନଲାଇନ୍ ପେମେଣ୍ଟ କରିନି କ୍ୟାସ୍ ଅନ୍ ଡେଲିଭରି କରିବି ଏକ୍ସଟ୍ରା ସେଇଠେ କୋଲଡ୍ରିଙ୍କସ୍ ମଧ୍ୟ ଗୋଟେ ଆଡ଼ କରନ୍ତୁ ଆଜ୍ଞା ମୁଁ କ୍ୟାସ୍ ଅନ୍ ଡେଲିଭରିରେ ଡେଲିଭରି ବୟକୁ ପେ' କରିଦେବି ଆଜ୍ଞା ହେଉ ଆଜ୍ଞା ଯେତେ ଶୀଘ୍ର ପାରୁଛ ଟିକିଏ କରିଦିଅନ୍ତୁ ଆଜ୍ଞା ଥାଙ୍କ୍ ୟୁ ଆଜ୍ଞା ରହିଲି